ବିବାହରେ ତ କନ୍ୟା ମାନ୍ଙ୍କୁ ଯୌତୁକ୍ ଦିଆ ହେଉଛେ ଯେନ୍ତା କି ବାସନ୍ କୁସନ୍ ଖଟ୍ ଫ୍ରିଜ୍ କୁଲର୍ ଟିଭି ଗାଡ଼ି ପଏସା ବି ଦିଆ ହେଉଛେ ଆରୁ ବହୁତ୍ ଜିନିଷ୍ ଦିଆଯାଉଛେ ଯେନ୍ତା କି ସୁନାର୍ ଦିଆଯାଉଛେ ସୁନା ପିନ୍ଧିବାର୍ ଲାଗି ଶାଢ଼ିପଟା ବହୁତ୍ ଜିନିଷ୍ ଦିଆଯାଉଛେ ଆର୍ ଯୌତୁକ୍ ତ ଆମର୍ କଳାହାଣ୍ଡିରେ ସବୁ ପ୍ରାୟେ ଲୋକ୍ ସମସ୍ତେ ଦୋଉଛନ୍ ଯୌତୁକ୍ ନି ହେଲେ ବିହା ଏକା ନେଇ ହେଇପାର୍ବାର୍ ଆଉ ଯୌତୁକ୍ କା ଯେ ସରକାର୍ ବି ମନା କରୁଛନ୍ ଯେ ଯୌତୁକ୍ ଦେବାର୍ଟା ଗୁଟେ ବାସନ୍ଦ୍ କରାଯିବାର୍ କଥା ବୋଲିକିରି କିନ୍ତୁ ଇ ଗୁଟେ ପରମ୍ପରା ଟାଇପ୍ ର ଆଗ୍ରୁ ଆଗର୍ କାଲ୍ ରୁ ଚାଲି ଆସୁଛେ ଯେନ୍ଟା କି ବହୁତ୍ ଦିନ୍ ହେଇଗଲା ବହୁତ୍ ଯେନ୍ଟା କି ଲୋକ୍ ମାନେ ଏବେ ସେ ଆୱାରନେସ୍ ପ୍ରୋଗ୍ରାମ୍ ବି ଚାଲିଛେ ଯେ ଆମର୍ କେନ୍ତା ଯୌତୁକ୍ ପ୍ରଥା ବନ୍ଦ୍ କରାଯିବା ବୋଲିକିରି କିନ୍ତୁ ଗୁଟେ ଲୋକ୍ ତା'ର୍ ବୁଆ ନି'ଯେ ଚାହୁଁଛେ ଯେ କେ ମୋର୍ ଟୁକେଲ୍ କେ କେନ୍ତା କରି ଯୌତୁକ୍ ଦେମିଁ ଖଟ୍ ହେଲା କି ଗାଡ଼ି ହେଲା କି ଫ୍ରିଜ୍ କୁଲର୍ ଟିଭି ଯେତେ ଇଲେକଟ୍ରୋନିକ୍ସ୍ ସାମାନ୍ ରହେଲା ସବୁ ଜିନିଷ୍ ତା'ର୍ ବାପା ଏକା ନି'ଯେ ଚାହୁଁଛେ କି ସେ ତା'ର୍ ଝିଅକୁ ଯୌତୁକ୍ ନାଇ ଭାବ୍ବାର୍ ସେ ନି'ଯେ ନାଇ ଭାବ୍ବାର୍ କି ମୁଇଁ ଯୌତୁକ୍ ଦେଉଛେଁ ବୋଲିକରି ସେଟା ଗୁଟେ ଆଗର୍ କାଲ୍ ରୁ ପରମ୍ପରା ଟାଇପ୍ ର ଗୁଟେ ଚାଲି ଆସିଛେ ପରମ୍ପରାକେ ଭାଙ୍ଗବାର୍ କା ଯେ ଆମର୍ ସରକାର୍ ନିଜେ ଚାହ୍ନୁଁଛନ୍ତି ଯେ କେନ୍ତା କରି ଯୌତୁକ୍ ନାଇ ଦିଆଯିବାର୍ କଥା ଇ'ଟା ଇ ପ୍ରଥାକେ ବନ୍ଦ୍ କରିଦିଆ ହେଲେ ସବୁ ଲୋକ୍ କିନ୍ତୁ କେନ୍ ପିଲା ବି ଯୌତୁକ୍ ମାଗବାର୍ କା ଯେ ବି ନେଇ ଚାହେଁବାର୍ କିନ୍ତୁ ତା'ର୍ ବାପାର୍ ନିଜର୍ ଖୁସି ହିସାବ୍ରେ ଯୌତୁକ୍ ଦେଉଛନ୍ କିନ୍ତୁ ଆମର୍ ସରକାର୍ ହିସାବ୍ ରେ ଇ'ଟା ଗୁଟେ ବେଆଇନ୍ ଜିନିଷ୍ ବୋଲି ଭାବୁଛୁଁ ଆମେ